ମୁଁ ମୟୁରଭଞ୍ଜ ଜିଲ୍ଲାର ଅଧିବାସୀ ଆଜି ଆଜିର ଟପିକ୍ ହେଉଛି ଭିଡ଼ିଓ ଗେମ୍ ଭିଡ଼ିଓ ଗେମ୍ ସମ୍ୱନ୍ଧରେ ମୁଁ ମଧ୍ୟ ଭିଡ଼ିଓ ଗେମ୍ ଭିଡ଼ିଓ ଗେମ୍ରେ ଭିଡ଼ିଓ ଗେମ୍ ଖେଳେ ବିଭିନ୍ନ ପ୍ରକାର ଭିଡ଼ିଓ ଗେମ୍ ଖେଳେ ଯେଉଁଟା କି ମୋର ୱିଞ୍ଜୋ ଏବଂ ଲୁଡ଼ୁ କ୍ୟାରମ୍ ଚେସ୍ ବିଭିନ୍ନ ପ୍ରକାର ଖେଳ ହୁଏ ତାହା ମଧ୍ୟ ଓଭେର ଟାଇମ୍ରେ ଖେଳେ ଘରେ ରହିକି ଆରାମସେ ଘରେ ବସିକି କମ୍ଫଟେବୁଲ୍ ଫିଲ୍ ହୁଏ ଏବଂ ପରିବାର ବର୍ଗ ଲୋକଙ୍କ ସହିତ ମଧ୍ୟ ତାହା ଖେଳି ହୁଏ ଏବଂ ସେଥେରେ ମାଇଣ୍ଡ ଫ୍ରେସ୍ ବି ସେଇଥିରେ ଆମର ମାଇଣ୍ଡ ଫ୍ରେସ୍ ମଧ୍ୟ ହେଇଯାଏ ଏବଂ ଆଉଟଡ଼ୋର୍ ଖେଳରେ ଆମର କସରତ୍ କରିବା ପାଇଁ ପଡ଼େ ଇଏ ହେଉଛି ଘରେ ବସିକି ବା ଠିଆ ହେଇକି ଆରାମସେ ଆମେ ଖେଳ କରିପାରୁ ବର୍ଷାରେ ଘରେ ରହିକି ଖେଳ କରିବ ବାହାରେ ବର୍ଷାରେ ଖେଳି ହେବନି କିନ୍ତୁ ଏ ଭିଡ଼ିଓ ଗେମ୍ରେ ଘରେ ଆରାମସେ ବସିକି ବା ଶୋଇକି ଯେକୌଣସି ଅବସ୍ଥାରେ ସବୁ ଖେଳି ହୁଏ ଏବଂ ବିଭିନ୍ନ ସଦସ୍ୟ ସାଙ୍ଗରେ ଆମର ଫ୍ୟାମିଲି ମ୍ୟାଟର ହେଉ ଯାହା ହଉ ସବୁ ଖେଳି ହୁଏ ଏବଂ ସେମିତି ଆମର ଫ୍ରି ଫାୟାର ପବଜି ବିଭିନ୍ନ ପ୍ରକାର ଅନଲାଇନ୍ ଗେମ୍ ଅଛି ଯାହା ଫଳରେ କି ସବୁ ଖେଳା ହୁଏ ତେଣୁ ତାହାମାନଙ୍କୁ ଆଜିକାଲି ପିଲାମାନେ ସବୁ ଗେମ୍କୁ ସେ ଅନଲାଇନ୍ ଗେମ୍କୁ ସବୁ ପସନ୍ଦ କରୁଛନ୍ତି ପବଜି ସର୍ଟ ଯେଉଁ ତା'ର ଏମ୍ଟା ଠିକ୍ ନୁହେ ତେଣୁ ମାଇଣ୍ଡ ବି ମାଇଣ୍ଡ ଫ୍ରେସ୍ ହେଇଯାଏ ଏସବୁ ଜିନିଷ ସବୁ ଗେମ୍ ଖେଳା ଯାଉଛି ସେଥିପାଇଁ ବହୁତ ଭଲ ଲାଗେ ଭିଡ଼ିଓ ଗେମ୍ ଏକ ଟେକ୍ନିକାଲ୍ ମଧ୍ୟ ତାହା ଖେଳିବା ପାଇଁ ବହୁତ ସୁବିଧା ମୋବାଇଲ୍ ଦ୍ୱାରା ମୋବାଇଲ୍ ଦ୍ୱାରା ବସିକି ଆରମସେ ତାକୁ ଖେଳି ହେବ କିଛି ମାନେ ପରିଶ୍ରମ କରିବା ପାଇଁ ପଡ଼େନି ଆରମସେ ଘରେ ବସି ସବୁ କିଛି କରିହୁଏ ତେଣୁ ଭିଡ଼ିଓ ଗେମ୍ର ମାନେ ଅଛି ଏବଂ ଅନ୍ୟ ଭିଡ଼ିଓ ଗେମ୍ ମଧ୍ୟ ଅଛି ଯେଉଁଥିରେ କି ଆମେ ପଇସା ମଧ୍ୟ ଇନକମ୍ କରି ରମିସର୍କଲ୍ ଭଳିଆ ଆପ୍ସ ଅଛି କିଛି କିଛି ଭିଡ଼ିଓ ଗେମ୍ ଯେଉଁଥିରେ କି ଆମେ ରୋଜଗାର ମଧ୍ୟ କରିପାରିବୁ ରମିସର୍କଲ୍ ଏବଂ ୱିଞ୍ଜୋ ବିଭିନ୍ନ ପ୍ରକାର ଗେମ୍ ଅଛି ଯେଉଁ ଆପ୍ସ ଅଛି ଯେଉଁଥିରେ କି ଆମେ ପଇସା ମଧ୍ୟ ଇନକମ୍ କରିପାରୁ ଆରାମସେ ଖେଳ ଖେଳିକି ଆମର ଖେଳର କସରତ୍ ଦେଖାଇକି ଆମେ ବିଭିନ୍ନ ପ୍ରକାର ପଇସା ମଧ୍ୟ ଇନକମ୍ କରିପାରୁଛେ ଏଇ ମାଧ୍ୟମରେ ଆମର ମସ୍ତିଷ୍କ ମଧ୍ୟ ଡେଭଲପମେଣ୍ଟ ହେଉଛି ଏବଂ ଭିଡ଼ିଓ ଗେମ୍ ବିଷୟରେ ଆମର ଅଧିକ ବୁଦ୍ଧି ଏବଂ ସେ ବିଷୟରେ ଆମର ଅଧିକ ଧାରଣା ମଧ୍ୟ ହେଉଛି